ଆମେ ସୁସ୍ଥ ପଶୁକୁ ଗଣନାରେ ନବା ଗାଈକୁ ଯେଉଁ ଗାଈର ନାକ ସଫା ଥିବ ଏବଂ ଲାଳ ବାହାର କରୁନଥିବ ସେଇ ଗାଈ ଗୁଡ଼ାକ ଭଲ ଗାଈର ପ୍ରଜାତିରେ ରହିବ ଦେଶୀ ଗାଈ ଭଲ ହରିୟାଣା ଗାଈ ବି ଭଲ ରହିବ ଯେଉଁ ଗାଈମାନଙ୍କର ଅସୁସ୍ଥ ନଥିବେ ସେମାନେ ଫୁର୍ତ୍ତି ଥିବେ ଚାଲୁ ଥିବେ ଅଧିକ ଟାଇମ୍ ଶୋଉ ନ ଥିବେ ସେଇ ଗାଈ ଗୁଡ଼ାକ ଭଲ ରହିବ ଏଇଟା ଗୋଟେ ଭଲ ଗାଈର ଲକ୍ଷଣ

ଗାଈ ପ୍ରତି ଜିନିଷକୁ ଦେଖି କିଛିଟା ସେ ତା'ର ଲକ୍ଷଣ ଚେଞ୍ଜ କରିଥାଏ ଅଚାନକ ସେଇ ଗାଈ ଗୁଡ଼ାକ ଭଲ ଯେଉଁ ଗାଈମାନଙ୍କର ଆଣ୍ଠୁ ଭଲ ଥାଏ ଆଉ ଭଲ ଦୌଡ଼ି ପାରନ୍ତି ବି ସେ ଗାଈ ଗୁଡ଼ାକ ଭଲ ଥାଏ ଯେଉଁ ଗାଈମାନେ ଭଲ ଚୋବାଇ ପାରନ୍ତି ଖାଦ୍ୟ ଗୁଡ଼ାକୁ ଘାସ ହଉ କିମ୍ବା ପାଳ ହଉ କୁଟା ଏଗୁଡ଼ାକ ଭଲ ଚୋବାଇ ପାରନ୍ତି ସେଇ ଗାଈ ଗୁଡ଼ାକ ବି ସୁସ୍ଥ ଥାଆନ୍ତି ଯେଉଁ ଗାଈମାନଙ୍କର ନିଶ୍ୱାସ ପ୍ରଶ୍ଵାସ ନେବା ର ଆୱାଜ କମ୍ ଥାଏ ସେଇ ଗାଈ ଗୁଡ଼ାକ ସୁସ୍ଥ ଥାନ୍ତି ଯେଉଁ ଗାଈ ଗୁଡ଼ାକ ଅଧିକ ମୋଟା ନଥିବେ କିମ୍ବା ଅଧିକ ପତଳା ନଥିବେ ସାମାନ୍ୟ ଧରଣର ମଧ୍ୟସ୍ଥା ଅବସ୍ଥା ସେଇ ଗାଈ ଗୁଡ଼ାକ ବି ଭଲ ଥାଆନ୍ତି ସୁସ୍ଥ ଥାଆନ୍ତି ଯେଉଁ ଗାଈମାନଙ୍କର ଟେମ୍ପରେଚର୍ ଅଧିକ ନଥିବ ସେ ଗାଈ ଗୁଡ଼ାକ ସୁସ୍ଥ ଥାଆନ୍ତି ଆଉ ଯେଉଁ ଗାଈମାନଙ୍କର ଆଣ୍ଠୁ ଏଗୁଡ଼ାକ ଭଲ ଥିବ ସେଇ ଗାଈ ଗୁଡ଼ାକ ସୁସ୍ଥ ଥାନ୍ତି